ହ୍ୟାଲୋ ନ୍ୟୁଜ୍ପେପର୍ ଦୋକାନବାଲା କି ନ୍ୟୁଜ୍ପେପର୍ ଦରକାର ଥିଲା କି କି ନ୍ୟୁଜ୍ପେପର୍ ଅଛି ନା କେତେ ଟଙ୍କା ମୁଁ ସପ୍ତାହେ ସାରା ସପ୍ତାହ ମୋତେ ଦେବେ ନ୍ୟୁଜ୍ପେପର୍ ହେଲେ କେତେ ଟଙ୍କା ଲେଖାଁ ହଁ

ଓ ହଃ ନାଇ ଯେଉଁ ଆପଣ ଏ ସ୍ପେସିଆଲ୍ ନ୍ୟୁଜ୍ ଯେଉଁ ରବିବାର ମିଳୁଛି ସେ ସେଇ ପେପର୍ଟା କେତେ ଗୋଟେ ପେପର୍ ପାଞ୍ଚଶହ ପଡ଼ିଯିବ ଓ ହଃ ନାଇ ସେଇ ପ୍ରତିଦିନ ଦେବେ ଯେ ଆପଣ କହିଲେ ଯେଉଁ ରବିବାର ଦିନ ଯେଉଁ ପେପର୍ଟା ସେ ପେପର୍ଟା କେତେ ଗୋଟେ ପେପର୍ ଆପଣ କେତେ ଦେବେ ସେଇ କଥା ପଚାରିଲି ମୁଁ ଆପଣଙ୍କୁ ହଁ ହଁ ହଁ ହଁ ଆଉ ସବୁଦିନର କେଉଁଥିରେ ଆସୁଛି କେଉଁଥିରେ ଆସୁଛି ଆପଣଙ୍କ ନ୍ୟୁଜ୍ ପେପର୍

ଓ ହଃ ନାଲିମାରା ଛକି ହଁ ହଁ ହଉ କେମିତି ପଠାଇବେ ଆପଣ ପେପର୍ ମୋ ପାଖକୁ ପହଞ୍ଚାଇବେ କେମିତି ଆସିବ ସେ ପେପର୍ଟା ଗାଡ଼ିରେ ଆସିବେ ନା ସାଇକେଲ୍ରେ ଆସିବେ ଓ ହ ବାଇକ୍ରେ ଆସିବେ ଯେ ତା'ର ପଇସା ଦେବାକୁ ପଡ଼ିବ ନା ଆପଣ କହିଲେ ଯେଉଁ ବାଇକ୍ରେ ଆସିବେ ସେ ଡେଲିଭରୀ ଚାର୍ଜ ନେବ କି ନାହିଁ ହଉ ଠିକ୍ ଅଛି ବୁଝି ପାରିଲି ଆଉ ମୁଁ ରଖୁଛି